ମୁଁ ତ ଓଡ଼ିଶାର ବାସିନ୍ଦା ଆମ ଓଡ଼ିଶାର ତ ଗୋଟିଏ ହିଁ ପ୍ରପାତ ଅଛି ଯେଉଁଟାକି ଚିଲିକା ଆମେ ଯଦି ଚିଲିକା ଚିଲିକା ଅଂଶୁପା ମଧ୍ୟ ଏକ ଏକ ମିଠା ହ୍ରଦ ମିଠା ଜଳ ହ୍ରଦ ସେଥିରେ ସେଥିରେ ବହୁତ ପ୍ରକାର ସୁବିଧା ମଧ୍ୟ କଲେ ଯେଉଁଟାକି ଆମ ପର୍ଯ୍ୟଟକମାନଙ୍କ ପାଇଁ ବୋଟିଂ ଏବଂ ମାଛ ଧରିବାର ସୁବିଧା ଆମର ରହନ୍ତା ଯେଉଁଥିରେକି ପର୍ଯ୍ୟଟନ ପର୍ଯ୍ୟଟନସ୍ଥଳୀ ଭାବେ ବିବେଚନା କରାଯାଆନ୍ତା ଆଉ ଏଥିରେ ପର୍ଯ୍ୟଟନମାନେ ଆସି ଲୋକମାନଙ୍କର ଲୋକମାନଙ୍କର ବେକାରୀ ସମସ୍ୟାକୁ ମଧ୍ୟ ଦୂର କରନ୍ତେ ଯାହାଫଳରେ କି ଲୋକମାନଙ୍କୁ ବେକାରୀ ସମସ୍ୟା ଦୂର ହେବ ଆଉ ସେଇ ଜଳାଶୟରୁ ମିଳୁଥିବା ମାଛ ଦ୍ୱାରା ଆମର କୈବର୍ତ୍ତ ଭାଇମାନେ ମଧ୍ୟ ତାଙ୍କର ତାଙ୍କର ତାଙ୍କର ବ୍ୟବସାୟ ମଧ୍ୟ କରିପାରିବେ ସେ ଜଳାଶୟଟି ମିଠା ଜଳାଶୟ ଯେଉଁଥିରେ ମାଛମାନେ ମଧ୍ୟ ଭଲ ଭାବରେ ରହିପାରିବେ ଏଥିରେ ବହୁତ ପ୍ରକାର ସୁବିଧା ରହିବ ଯେଉଁଟାକି ଆମର ବାଣିଜ୍ୟ ଏବଂ ପର୍ଯ୍ୟଟନସ୍ଥଳୀ ଭାବରେ ବେଶ ଭଲ ଭାବରେ ପରିଚିତ ହବ ଏହାର ରକ୍ଷଣ ବାକ୍ଷଣ ଭଲ ଭାବରେ କଲେ ଏଥିରେ ବହୁତ କିଛି ସାହାଯ୍ୟ ଆମେ ଓଡ଼ିଶାବାସୀଙ୍କୁ ଦେଇପାରିବା ଏବଂ ପର୍ଯ୍ୟଟନ ବହୁତ ସୁବିଧା ସୁବିଧା ସୁଯୋଗ ଲାଭ କରିପାରିବେ ବୋଟିଂ କରିବା ପାଇଁ